ହ୍ୟାଲୋ କେନ୍ କେ ଲାଗିଛେ ଆମେ ଗାଁ ଯିବାର୍ ଅଛେ ଗାଡ଼ି ଆନ୍ବ ତ କେତେ ପଇସା ନେବ ପାଞ୍ଚ୍ ଟା ଲୋକ୍ ଯିମୁ ପାଞ୍ଚ୍ ହଜାର୍ ନେବ ଗୁଟେ ଗୁଟେ ଲୋକ୍କେ ହଜାରେ ଦେମୁ କେଁ ଆର୍ ହେତେ ପଇସା କେନ୍ ନୁ ପାଏମୁ କମ୍ କର ଟିକେ ଆରୁ ଜଲ୍ଦି ଆସ ଜଲ୍ଦି କରି ଆଇଲେ ତ ଆମେ ଗାଁ ଯିବାର୍ ଅଛେ ନାଇ ହେଲେ ତ କେନ୍ତା କର୍ମୁ ଆର୍ ନାଇ ହେଲେ ଏତ୍କି ପଇସା ଆମେ ଦେଇ ନାଇଁ ପାରୁଁ ଭଲ୍ କରି ପଇସା କେତେ ଦାମ୍ ନେବ କୁହ ଆରୁ ନେଇ ହେଲେ ତ ଆମେ ଯାଇ ନାଇଁ ପାରୁଁ ଏତେ ପଇସା ନେଲେ ଆମେ କେନ୍ନୁ ପାଇମୁ ଆମର୍ ଅସୁବିଧା ଅଛେ ପଇସା ପତର୍ ର ତ ହସ୍ପିଟାଲ୍ ଗଲେ ହେଲେ ଆମେ ପଇସା ଦେଇପାରମୁ କେଁ ଏତେ ପଇସା ପାଞ୍ଚ୍ ଟା ଲୋକ୍ କେ ଗୁଟେ ପାଞ୍ଚ୍ ହଜାର୍ ଟଙ୍କା ଦେମୁ ଯେ ଆରୁ ହେତେ କରି ପଇସା ନେବ ଗାଡ଼ି କାଇଁ କା'ଯେ ରଖିଛ ଗାଡ଼ି ନାଇଁ ରଖ ହଁ ଗାଡ଼ି ଗାଡ଼ି ଗୁଟେକେ ପାଞ୍ଚ୍ ପାଞ୍ଚ୍ ହଜାର୍ ଟଙ୍କା ନେବ ଏକ୍ କିଲୋମିଟର୍ କେ ତ ପାଞ୍ଚ୍ କିଲୋମିଟର୍ କେ କେତେ ଟଙ୍କା ନେବ ପଚିଶ୍ ହଜାର୍ ଟଙ୍କା ନେବ ହେନ୍ତା ହେଲେ ଆମେ ନାଇଁ ଦେଇପାରୁଁ ପାଞ୍ଚ୍ ଟଙ୍କା ହଜାରେ କି ପନ୍ଦରଶହ ହେଲେ ଆମେ ଦେଇପାର୍ମୁ ଆରୁ ପାଞ୍ଚ୍ ପାଞ୍ଚ୍ ହଜାର୍ ଟଙ୍କା ନାଇଁ ଦେଇପାରୁଁ